ଘରେ ଛାଡ଼ି ଦେଇକି ଆସିଛି ଭୁଲିଯାଇଛି ହଁ ସବୁ ଠିକ ଅଛି ନା ନା ଘରେ ଛାଡ଼ି ଦେଇକି ଆସିଛି ହଁ ମୁଁ ଘରକୁ କଲ୍ କରିଛି ସେମାନେ ଆଣିଦେବେ ହଁ ସାର୍

ହଁ ହଁ ମୁଁ କଲ୍ କରିଛୁ ଆଣିକି ଦେବେ ଟିକିଏ ଅପେକ୍ଷା କର ଘରୁ ନେଇକି ଆସୁଛନ୍ତି ହଁ ବ୍ୟସ୍ତରେ ତରବର ହେଇକି ବାହରିକି ଆଇଲି ତ ଭୁଲିଗଲି ମୁଁ ଘରକୁ କଲ୍ କରିଦେଇଛି ସେମାନେ ନେଇକି ଆସୁଛନ୍ତି ଚାରି ପାଞ୍ଚ ବର୍ଷ ହେଲା

ହସ୍ପିଟାଲ୍ କେସ୍ରେ ଯାଉଥିଲି ତ ତରବରରେ ବାହରିକି ଆଇଲି ତ ଭୁଲିଗଲି ନା ନା ସେ ଆଣିକି ଦେଉଛନ୍ତି ନାଇଁ ନାଇଁ ନିଅନ୍ତୁ ନୁହେଁ ଆଣିକି ଦେଉଛନ୍ତି ନାଇଁ ସାର୍ ଘର ଲୋକ ଆସୁଛନ୍ତି କାଗଜପତ୍ର ନେଇକି ଆସୁଛନ୍ତି ଓ ସାର୍ ଥାନାକୁ କଥା ନିଅନ୍ତୁନି କେତେ ପଇସା ନେବେ କୁହନ୍ତୁ ମୁଁ ଦେଇଦେବି ସାର୍ ବ୍ୟସ୍ତରେ ଥିଲି ଟିକିଏ ମୋ କଥା ବୁଝନ୍ତୁ ହଁ ଆଜ୍ଞା ସାର୍